ପାଞ୍ଚ ହଜାର ନଅଶହ ବାର ଦୁଇ ଲକ୍ଷ ପଚାଶ ହଜାର ସାତଶହ ଚଉଦ ପାଞ୍ଚ ଲକ୍ଷ କୋଡ଼ିଏ ହଜାର ବାର ହଜାର ନଅଶହ ତିରିଶ ସତୁରୀ ହଜାର ପାଞ୍ଚଶହ ତେଇଶ